ଆମ ପୁରୀ ଜିଲ୍ଲାରେ ବହୁତ ପ୍ରକାର ସ୍ଥାନୀୟ ହାଉସିଙ୍ଗ ଅଛି ରିଏଲିଷ୍ଟେଟ ଅଫିସ ବି ଅଛି ହାଉସିଙ୍ଗ ବଜାର ବି ଅଛି ରିଏଲିଷ୍ଟେଟ ଟ୍ରେନ ବି ଅଛି ବିକଳ୍ପ ବି ଅଛି ଭଡ଼ାରେ ସମ୍ପତ୍ତି ବି ଅଛି ଘରୋଇ ଘର ବି ଅଛି ଆପାର୍ଟମେଣ୍ଟ ବି ଅଛି ଯେମିତିକି ରିଏଲିଷ୍ଟେଟ ରିଏଲିଷ୍ଟେଟ ମାନେ କ'ଣ ନା ଯେମିତି ଗୋଟେ ବିଲକୁ ଆମେ କାହା ନାଁରେ ବିକିବା ଆଉ ଜଣେ ଲୋକଙ୍କୁ ବିକିବା କି ସେ ବିଲକୁ ଆମ ନାଁରେ ଦଶ ବର୍ଷ ପାଇଁ କରିବା ଦଶ ବର୍ଷ ପରେ ପୁଣି ତା' ମାଲିକକୁ ଫେରେଇ ଦେବା ଏହିସବୁକୁ ରିଏଲିଷ୍ଟେଟ ଟ୍ରେଣ୍ଡ କୁହାଯାଏ ଭଡ଼ାରେ ସମ୍ପତ୍ତି ଭଡ଼ାରେ ସମ୍ପତ୍ତି ମାନେ ଗୋଟେ ମାସକ ପାଇଁ ଆମେ ଜଣଙ୍କଠାରୁ ତାଙ୍କ ସମ୍ପତ୍ତିକୁ ଭଡ଼ାରେ ଆଣିଥିବା ସେ ଭଡ଼ାର ପଇସା ଦେଇକି ଆମେ ଗୋଟେ ମାସ ପରେ ତାଙ୍କୁ ଦେଇଦେବା ଏହି ସବୁ ସୁବିଧା ଆମ ପୁରୀ ଜିଲ୍ଲାରେ ଉପଲବ୍ଧ ଅଛି